ମୋର ପ୍ରିୟ ପୁସ୍ତକ ରାମାୟଣ ଯାହା ସତ୍ୟ ଘଟଣା ଉପରେ ଆଧାରିତ ସବୁ ପ୍ରଥମରୁ ଦଶରଥଙ୍କର ଶାସନ ତା'ପରେ ରାମଚନ୍ଦ୍ରଙ୍କର ଜନ୍ମ ଦଶରଥ ଯେଉଁ ଅଭିଶାପ ପାଇଥିଲେ ସେଇଟା ଆଉ ରାମଚନ୍ଦ୍ରଙ୍କ ଜନ୍ମ ପରେ ରାମଙ୍କର ଯେଉଁ ଆମର ଯାଇକିରି ଶିକ୍ଷା ଗ୍ରହଣ ଗୁରୁକୂଳରେ ରାମ ଲକ୍ଷ୍ମଣ ଭରତ ଭରତଙ୍କର ଭାତୃ ପ୍ରେମ ସେଇଟା ସେଥିରୁ ବହୁତ ଶିଖିବା ପାଇଁ ମିଳେ ଆଉ ରାମାୟଣ ସତ ଘଟଣା ହେଲା ଲବ କୁଶଙ୍କର ଜନ୍ମ ଆଉ ସୀତା ଯେଉଁ ରାମ ଯେଉଁ ଚଉଦ ବର୍ଷ ଯେଉଁ ବନବାସ ଯାଇଥିଲେ ସେ ଚଉଦ ବର୍ଷ ବନବାସରେ ସେ କେମିତି ସ୍ତ୍ରୀ ଆଉ ଭାଇଙ୍କୁ ସାଙ୍ଗରେ ଧରିକିରି ରଖିକିରି ବଣରେ ରହୁଥିଲେ ଲକ୍ଷ୍ମଣ ଚଉଦ ବର୍ଷ ନ ଖାଇ ନ ଶୋଇ ଚଉଦ ବର୍ଷ କାଳ ରହିଥିଲେ ସୀତାଙ୍କୁ ଯେତେବେଳେ ରାବଣ ଅପହରଣ କରି ନେଇଗଲା ସେତେବେଳେ ସୀତା ଅଶୋକ ବନେରେ ଯେଉଁ ରହିଥିଲେ ଆମର ସୁପର୍ଣ୍ଣେଖା ଯେଉଁ ସେଇଟା ସୁପର୍ଣ୍ଣେଖା ତ ଆଗ ରହିଗଲା ଆଉ ତା'ପରେ ସେଠି ଯେଉଁ ଅଶୋକ ବନରେ ଯେଉଁ ରାକ୍ଷସ ମାନଙ୍କ ଭିତରେ ସୀତା ରହୁଥିଲେ ଆମର ଲଙ୍କାର ରାଜା ହେଲେ ରାବଣ କିନ୍ତୁ ରାବଣ ହେଉଛି ଆମର ରାମଙ୍କର ଭକ୍ତ ସିଏ ମୁକ୍ତି ପାଇବା ପାଇଁ ସେ ଏ ଏଇଟା କରିଥିଲା ନିଜେ ନିଜେ ରଚନା କରିକି କରିଥିଲା କିନ୍ତୁ ଲଙ୍କାରେ ବିଭୀଷଣ ପୁଣି ଥିଲେ ଯିଏ କି ରାମ ଭକ୍ତ ଆମର ଆଉ ଏଗୁଡ଼ାକ ସବୁ ପଢ଼ିଲା ମାନେ ମାନେ ବହୁତ ଭଲ ଲାଗେ ସବୁ ମାନେ ଭାତୃ ପ୍ରେମ ଏଥିରୁ ତୁମେ ଜାଣି ପାରିବ ସ୍ତ୍ରୀ ସ୍ୱାମୀର ସମ୍ପର୍କ ଦିଅର ଭାଉଜର ସମ୍ପର୍କ ସବୁ କେତେ ନିଛକ ଏଇ ବହିରୁ ସବୁ ପଢ଼ିଲେ ଜଣାପଡ଼େ ଆଉ ସେଥିପାଇଁ କି ବହିଟା ବେଶୀ ମାନେ ଏତେ ଆକର୍ଷଣୀୟ ଲାଗିଲା ଯେମିତି ସତ ଘଟଣାଟା ପଢ଼ିକି ନିଜେ କିଛି ଶିଖି ପାରିବୁ ଆମେ ତା ଧିଅରୁ ସେଥିପାଇଁ କି ସେଇଟା ହିଁ ମାନେ ପୁସ୍ତକ ଯାହା ସତ୍ୟ ଘଟଣା ଉପରେ ଆକର୍ଷଣୀୟ କରିଛି ମୋତେ ଆଉ